ଆମ ପରିବାରରେ ସାଧାରଣତଃ ମୋ' ବାପା ହେରିକା ହେଉଛନ୍ତି ଦୁଇ ଭାଇ ବାପା ହେଉଛନ୍ତି ବଡ଼ ସାନ ହେଉଛନ୍ତି ଦାଦା ଆମ ବାପାଙ୍କର ଆମେ ଭାଇ ଭଉଣୀ ଦୁଇଜଣ ଆମେ ଦୁଇଜଣ ଆମ ଦାଦାଙ୍କର ମଧ୍ୟ ଦୁଇ ପୁଅ ଦୁଇ ପୁଅ ଦୁଇ ଭାଇ ଆମର ବାହା ହୋଇସାରିଛନ୍ତି ଭାଉଜ ଅଛନ୍ତି ଆଉ ମୋ' ସାନ ଭଉଣୀ ଏବେ ଗୋଟିଏ ବେସରକାରୀ ସଂସ୍ଥାରେ ଚାକିରି କରିଛି ମୁଁ ମଧ୍ୟ ଗୋଟିଏ ବେସରକାରୀ ସଂଖ୍ୟା ସଂସ୍ଥାରେ ଚାକିରି କରିଛି ଏବଂ ସରକାରୀ ସଂସ୍ଥାରେ ଚାକିରି କରିବା ପାଇଁ ଚେଷ୍ଟା ଚଳାଇଛି ଆମର ସାଧାରଣତଃ କୃଷି ପ୍ରଧାନ ପରିବାର ଆମର ଘରେ ବହୁତ ପ୍ରକାର ଚାଷ କରାଯାଏ ଆଉ ତା'ପରେ ଆମ ଭାଇ ଯିଏ ସେ ସାନ ଭାଇ ଯିଏ ହେବେ ସେ ଗୋଟିଏ ପ୍ରେସ୍ରେ କାମ କରୁଛନ୍ତି ଯେଉଁଟାକି ବହୁତ ଭଲ ଆଉ ଭାଉଜ ଆମର ବି କିଛି ପଢ଼ିବାକୁ ଚେଷ୍ଟା କରୁଛନ୍ତି ଭାଇ ବଡ଼ ଭାଇ ଆମର ଗୋଟିଏ ଢେଙ୍କାନାଳରେ ଗୋଟିଏ ଟେଲରିଂ ଦୋକାନ ଦେଇଛନ୍ତି ଯେଉଁଟାକି ଡ୍ରେସ୍ ମ୍ୟାଟେରିଆଲ୍ ବିକୁଛନ୍ତି ବହୁତ ଭଲରେ ବି ଅଛନ୍ତି ତାଙ୍କର ଗୋଟିଏ ପୁଅ ଅଛି ଛୋଟ ପୁଅଟିଏ ଯେଉଁଟାକି କ୍ଳାସ୍ ୱାନ୍ରେ ବର୍ତ୍ତମାନ ପଢ଼ୁଛି ମୋ' ସାନ ଭଉଣୀ ଉତ୍କଳ ୟୁନିଭର୍ସିଟି ଅଫ୍ କଲ୍ଚରରେ ପି ଜି ସାରି ସାରିଲା ପରେ ସରକାରୀ ଚାକିରି ପାଇଁ ବହୁତ ଚେଷ୍ଟା କରୁଛି ଏବଂ ଗୋଟିଏ ବେସରକାରୀ ସଂସ୍ଥାରେ ଏବେ କାମ କରୁଛି ଦେଖାଯାଉ ଆଗକୁ ନିଶ୍ଚିତ ସେ ଗୋଟିଏ ସରକାରୀ ଚାକିରି କରିବ